ହଁ ମୁଁ କହିପାରିବି ଦଶ ରୁ ଦଶ ଲକ୍ଷ ଯାଏଁ ପାଞ୍ଚୋଟି ସଂଖ୍ୟା ହେଲା ପଞ୍ଚାଅଶୀ ଶହେ ଏକ ଦୁଇଶହ ପାଞ୍ଚ ଏକ ହଜାର ଦଶ ପାଞ୍ଚ ହଜାର ପନ୍ଦର